କନ୍ଧମାଳ ଜିଲ୍ଲାରେ ରୋଜଗାର ଓ ଜୀବିକାର ମୁଖ୍ୟ ଉତ୍ସ ହେଉଛି କୃଷି କୃଷି ହେଲା ଧାନ ଗହମ ମାଣ୍ଡିଆ ମକା ଅଦା ହଳଦୀ ଲୋକମାନେ ସରକାରୀ ଚାକିରି କରିବା ପାଇଁ ଯାଉଛନ୍ତି କିନ୍ତୁ ଚାକିରି ପାଇ ପାରୁ ନାହାନ୍ତି ତେଣୁ ସରକାର ଆମ କନ୍ଧମାଳ ଜିଲ୍ଲାରେ ବେକାରୀ ସମସ୍ୟା ଦୂର କରିବା ପାଇଁ ହେଲେ ଚାକିରି ବେକାର ଯୁବକ ଯୁବତୀମାନଙ୍କୁ ଦେଲେ ପ୍ରତ୍ୟେକ ପରିବାରରେ ଜଣେ ଜଣେ ଉପକୃତ ହେଲେ ଆମ କନ୍ଧମାଳ ଜିଲ୍ଲା ଆଗକୁ ଆଗେଇବ ଏବଂ ପରିବାରରେ ସମସ୍ତେ ସୁରକ୍ଷିତ ଭାବରେ ରହିବେ ଏବଂ ଭଲରେ ରହିବେ ବୋଲି ଆମର ଆଶା ଏବଂ ବିଶ୍ଵାସ ତେଣୁ ପ୍ରତ୍ୟେକ ପରିବାରର ଲୋକ ଜଣେ ଜଣେ ଚାକିରି କରିଲେ ନିଜ ପରିବାରରେ ନିଜେ ପ୍ରତିପୋଷଣ ହେଇପାରିବେ ଏବଂ ଆମ ପରିବାରର ଲୋକମାନେ ଆଗକୁ ଡେଭେଲପ୍ମେଣ୍ଟ ହୋଇପାରିବେ ତେଣୁ ପ୍ରତ୍ୟେକ ପରିବାରକୁ ଗୋଟିଏ ଗୋଟିଏ ଗୋଟିଏ ଗୋଟିଏ ଚାକିରି ଦେଲେ ପ୍ରତ୍ୟେକ ପରିବାର ଆଗକୁ ଉନ୍ନତି ହୋଇପାରିବେ ଏବଂ ଦେଶ ବି ଆଗକୁ ଆଗେଇ ଚାଲିବ